ମୁଁ ମୋ' ବ୍ୟବସାୟରେ ମୁଁ ପଶୁମାନଙ୍କର ବା ମୋ'ର ଯେଉଁ ଅଛନ୍ତି ପକ୍ଷୀ କୁକୁଡ଼ା ମୁଁ ସେମାନଙ୍କର ଯତ୍ନ ଖୁବ୍ ନିଏ ଖୁଦ୍ ନିଏ ଆଉ ମୋ' ସହିତ ମୋ' ବାପା ମା' ମଧ୍ୟ ନିଅନ୍ତି ଆଉ ମୋ' ପାଖରେ କମ୍ ସେ କମ୍ ଚାଳିଶ ପଚାଶ କୁକୁଡ଼ା ଅଛନ୍ତି ସେମାନଙ୍କ ଖାଇବା ପାଇଁ ମୁଁ ନିଜେ ଖୁଦ୍ ସେମାନଙ୍କ ପାଇଁ ବ୍ୟବସ୍ଥା କରିଛି ସ୍ଥାନ ପାତ୍ର ଆଉ ତାଙ୍କ ପାଇଁ ଦାନା ଆଉ ଅନ୍ୟାନ୍ୟ ବି ଏମିତି ଅଛି ତାଙ୍କୁ ଖାଇବାକୁ ଦେବା ପାଇଁ ଆଉ ସେମାନଙ୍କ ରହିବାର ବ୍ୟବସ୍ଥା ଆଉ ଚରିବା ବୁଲିବାର ବ୍ୟବସ୍ଥା ତା'ର ଥଇଥାନ ଅଲରେଡ଼ି ମୁଁ ସୁନ୍ଦର ଭାବରେ କରିଛି ଆଉ ତାଙ୍କର ସଫା ସୁତରା ଯେଉଁ ଯାହା ନେଡ଼ି ଗୁଡ଼ି ସେଇଟାକୁ ଝାଡ଼ା କରିଦେଲା ସଫା ସୁତରା କରିବା ସହିତ ପାଣିର ବ୍ୟବସ୍ଥା ଅନ୍ୟାନ୍ୟ ଗରମ ଉଷୁମର ଲାଇଟର ସବୁ କିଛି ବ୍ୟବସ୍ଥା ମୁଁ ତାଙ୍କ ପାଇଁ ଥଇଥାନ କରିଛି